କୋଉ ଲୋନ୍ କୋଉ ଲୋନ୍ ଆପଣ ନେବେ ଏଇନା ସୁନା ଋଣ ଅଛି ଆଉ ମାନେ ଚାଷ ଋଣ ଅଛି କୁକୁଡ଼ା ମାନେ ଋଣ ଅଛି ତମେ ଯାହା ନେଇପାରିବ ଛେଳି ଋଣ ଅଛି ଛତୁ ଋଣ ଅଛି ଯାହା ନେଇପାରିବ ଟଙ୍କାକିଆ ସବୁ

ଲକ୍ଷେ ଟଙ୍କା ନେଲେ ବି ସେଇ ଟଙ୍କାକିଆ ସୁଧ ଚାଷ ଲୋନ୍ ପାଇଁ ଦେବୁ ଦୁଇ ଲକ୍ଷ ହଁ ଟଙ୍କିକିଆ ସୁଧ ସୁନା ପଟେ ଦେଲେ ଚାଳିଶି ହଜାର ଦେବୁ ଛତୁ ଚାଷ ପାଇଁ ସେଇ ଚାଳିଶି ପଚାଶ ଯାହା ତମେ ନେଇ ପାରିବ ଅଛି ସ୍କିମ୍ ଲକ୍ଷେ ଭିତରେ ନା ତମେ ସୁଝି ପାରିବ ଦୁଇ ମାସ ଭିତରେ ସୁଝିପାରିବ ହଁ ବର୍ଷରେ ସୁଝିପାରିବ ବର୍ଷେରେ ତା ପୂର୍ବରୁ ଆମେ କିଛି ନକରିକି ଆମେ ପଇସା ମୁଁ କୋଉଠି ଆଣିବି ଯେ ସୁଝିବୁ କୋଉଠୁ ଆଣିବ ତମେ ତମେ ସୁଧ ଦେଉଥିବ ପଇସାଟା ହେଲାଠୁ ତମେ ଦେବ ଆଉ କ'ଣ ଛେଳି ଲୋନ୍ ପାଇଁ ଆମର ଦୁଇଲକ୍ଷ ସେଟା ବି ସେଇ ଟଙ୍କିକିଆ ସୁଧ ସେଇଟା ଆମର ଅଢେଇ ବର୍ଷ

ଧାନ ଚାଷ ପାଇଁ ବି ସେଇ ଟଙ୍କିକିଆ ସୁଧ ତମେ ବର୍ଷେକେ ସୁଝିବ ଆଉ ସେଟା ବି ସେଇ ସବୁ ତ ଆଜିକାଲି ମାନେ ସରକାର କହି ଦେଉଛି ଯେ ସବୁ ଟଙ୍କାକିଆ ସୁଧ ତମେ ବ୍ୟାଙ୍କରୁ ନେଇପାରିବ ଡକ୍ୟୁମେଣ୍ଟ୍ ଆଧାର୍ ବ୍ୟାଙ୍କ ଜବ୍ ବିଲ ପଟା ଏଇଆ ଆଉ ଆପଣ କାଲି ଦଶଟାରେ ଆସନ୍ତୁ

ଆପଣ ନେଇକି ଆସିବେ ଆଉ ଆପଣଙ୍କ ଘରର ମୁରବି ଜଣଙ୍କୁ ବି ଧରିକି ଆସିଥିବେ ସାଙ୍ଗରେ ଅର୍ଜିନାଲ୍ଟା ଆଣିଥିବେ ଜେରକ୍ସ କରିକି ଆପଣ ଆମକୁ ଦେବେ ଆମେ ଦେଖିବି ଆଜ୍ଞା ଆପଣଙ୍କର ଫୋଟୋ ଦରକାର ଆପଣଙ୍କ ମାନେ ବିଲରେ ଯୋଉ ମୁରବି ଅଛନ୍ତି ତାଙ୍କର ବି ଫୋଟୋ ଦରକାରେ ଆଉ ସାକ୍ଷୀ ଦରକାରେ ଆପଣ ଯାଇକି ଯାହା ନାଁ'ରେ କରେଇବେ ତା ନାଁ'ରେ ହେବ

ଯାହା ନାଁ'ରେ ଖାତା ଖୋଲା ହେଇଛି ସିଏ ଆସିବେ ଯାହା ନାଁ'ରେ ପଟା ଅଛି ସିଏ ବି ଆସିବେ ସେଇଟା ଆପଣ କହିବେ କି କାହା ନାଁ'ରେ ହେଇପାରିବ ହଁ ସ୍ୱାମୀଙ୍କର ଡକ୍ୟୁମେଣ୍ଟ୍ ଆସିବ ସ୍ଵାମୀଙ୍କ ଫୋଟୋ ବି ଆସିବ ସ୍ଵାମୀ ଆସିଲେ ସାଇନ୍ ବି କରିବେ ଆଜ୍ଞା ମ୍ୟାଡ଼ମ୍ ନମସ୍କାର